ଆମ ଗାଁଟା ହେଉଛି ରାମପୁର ସୋନପୁର ଡିଷ୍ଟ୍ରିକ୍ ଆମ ଗାଁ ପାଖେ ଗୋଟେ ଅଛି ପୂଜା ଡଙ୍ଗରି ଯେଉଁଟା କି ଗୋଟେ ତୀର୍ଥ ସ୍ଥାନ ସେ ସେ ବହୁତଟି ଲୁକ୍ ମାନେ ପର୍ଯ୍ୟଟକ ମାନେ ବୁଲି ଆସନ୍ ଆଉ ସେଥିରେ ବହୁତଟି ପୁରୁଣା ସ୍ମୃତି ଗୁଡ଼ାକ ବି ଅଛି ଏବଂ ଇତିହାସ ଲେଖନ ବି ବହୁତଟି ଗୁଡ଼ାଏ ଜିନିଷ ଅଛି ଏଠାରେ ସୁଡ଼ଙ୍ଗ ମଧ୍ୟ ଅଛି ଏବଂ ରାମପୁର ଯେଉଁକି ଦେବୀ ସେ ଜାଗାରେ ତାଙ୍କ ପୀଠସ୍ଥଳୀ ଅଛି

ସେଠାରେ ବୀର୍ ସୁରେନ୍ଦ୍ର ସାହେବ ମଧ୍ୟ ତାଙ୍କୁ ଘୋଡ଼ା ଧରିକି ସେ ଜାଗାରେ ଯୁଦ୍ଧ କରୁଥିଲେ ପୂଜା ଡୁଙ୍ଗରିରୁ ଗୋଟେ ସୁଡ଼ଙ୍ଗ ବାହାରିଛି ଯେଉଁଟା କି ବହୁତ ଦୂର ଯାଏଁ ଦୂର ଦୂର ଯାଏଁ ସେ ସୁଡ଼ଙ୍ଗ ଅଛି ସେ ସୁଡ଼ଙ୍ଗ ଗୁଡ଼ାକ ଏବେ ବନ୍ଦ ହେଇଗଲାଣି ସେଟା ଏବେ ଦେଖିବାକୁ ମିଳୁନି ହେତେ ଆଉ ପୂଜା ଡଙ୍ଗରେ କହନ୍ତି ସବିକି ଯେ ସେଠି ବୀର୍ ସୁରେନ୍ଦ୍ର ସାହେବ ରହୁଥିଲେ ଏବଂ ଯୁଦ୍ଧ କରୁଥିଲେ ଇଂରେଜ ସହିତ ଏବଂ ସେଇଠିରେ ପୁରୁଣା କାଳୀନ ହସ୍ତଲିପି ଅଛି ଗୋଟେ ପଥର ଉପରେ ଯେଉଁଠି କି ପାଣି ସେ ପଥରରେ ପାଣି ଢାଳିଲା ପରେ ସେଥିରେ ଯେଉଁ ଚିତ୍ରଗୁଡ଼ାକ ଅଛି ବା ଲେଖାଗୁଡ଼ାକ ଅଛି ସେଇଟା ବାହାରକୁ ଆସେ ପାଣି ଶୁଖିଗଲେ ପୁଣି ସେ ପଥରଟା ନର୍ମାଲ୍ ହେଇଯାଏ ଏଇଟା ହେଉଛି ଆମ ରାମପୁର ପୂଜା ଡୁଙ୍ଗରିର ଇତିହାସ ଏବେ ସେଟା ଗୋଟେ ହିସାବରେ ଜଣାଯାଉଛି ସୋନପୁର ଡିଷ୍ଟ୍ରିକରେ ଅଛି ଏଇଟା ଏବେ ସେ ପୀଠରେ ବହୁତ ଗୁଡ଼ାଏ କାମ ଚାଲିଛି

କାଳୀନ ଲେଖାଗୁଡ଼ାକ ବି ସେଠି ଅଛି ବହୁତ ଗୁଡ଼ାଏ ଚିତ୍ର ବି ଚିତ୍ର କଟା ହେଇଛି ଏବଂ ସୁଡ଼ଙ୍ଗ ମଧ୍ୟ ଅଛି